ହଁ ମୁଁ କିଣିଥିଲି ଗୋଟିଏ ପେନ୍ ସେ ପେନ୍ କିଣିବା ଫଳରେ ତା ଦେହରେ ଗୋଟିଏ ଦିନ ଲେଖିଛି ତ ସେ ପେନ୍ ସ୍ୟାହି ଅଟୋମେଟିକ ବାହାରି ପଡ଼ିଲା ଆଉ ଭଲ ଚାଲିଲାନି